ହେଲୋ କିଛି ନାଇଁ ବସିଛି ଆଉ ବୁଲୁଛି ଏଠି ଆଉ କ'ଣ କରିବି ହଁ ସବୁ ହଁ ସବୁ ଭଲ ଏ ଟାଇମ ମିଳୁନି କେତେବେଳେ ଯେ ପଢ଼ାପଢ଼ିରେ ବ୍ୟସ୍ତ କେତେବେଳେ ଟିକେ ଏଇ ବୁଲି ଯାଉଛି ଏଠି ସାଙ୍ଗମାନଙ୍କ ସାଙ୍ଗରେ ଏମିତି ଆଉ କ'ଣ କହିଲୁ ଫିଲ୍ମ ଦେଖି ଯିବା ଚାଲେ ବସି ବସି ତୋ କଥା ମନେ ପଡ଼ିଲା ବସି ବସି ତୋ କଥା ମନେ ପଡ଼ିଲା ଚାଲ୍ ଯିବା ଗୋଟେ ଫିଲ୍ମ ଦେଖି ଆ ଆ ହ କେତେବେଳେ ଆସେ ଟିକେ ବୁଲିବାକୁ ଯିବା ଫିଲ୍ମ ଫିଲ୍ମ ଦେଖି ଆସିବା ସେ ଭଲ ଫିଲ୍ମ ଶୁଣିଛି ଭଲ ଫିଲ୍ମ ପଡ଼ିଛି ନା ଓଡ଼ିଆ ଫିଲ୍ମ ଭଲ ଓଡ଼ିଆ ଫିଲ୍ମ ପଡ଼ିଛି ହଁ ଟିକେ ବୁଲିବାଲି ଆସିବା ଆଜି କେତେବେଳେ ଟାଇମ୍ ବାହାର କରିକି ଖାଲି କ'ଣ ସେ ଘରେ ଭିତରେ ଖାଲି ଥିବୁ ଖୋଲୁ ଥିବୁ ଘର ଭିତରେ ଚାଲ୍ ଯିବା ହେ ବୁଲିବା ଫିଲ୍ମ ଦେଖିବା ଆସିବା ତୁ ତୋ ଭାଇକୁ ଆଣିବୁ ମୁଁ ମୋ ହଜବ୍ୟାଣ୍ଡଙ୍କୁ ନେବି ବୁଲିବୁଲା କି ଆସିବା ଆସେ ସାଙ୍ଗ ହୋଇକି ଯିବା ଭଲ ଲାଗିବ ଦେଖିବ ସମସ୍ତେ ସାଙ୍ଗ ହୋଇ ବସିକି ଦେଖିଲେ ଭଲ ଲାଗିବ ମଜା ଲାଗିବ ହୁଁ ଛୁଆ ପିଲାର ଛୁଆପିଲାଙ୍କୁ ନେଇ ଯିବା ସାଙ୍ଗରେ ଛୁଆ ପିଲାଙ୍କୁ କାଇଁ ଛାଡ଼ିକି ଯିବା କି ନେଇ ଯିବା ସାଙ୍ଗରେ ବାଦାମ୍ ବାଦାମ୍ ସେଠି ଖାଇବା ଏଗୁଡ଼ା ସବୁ ବଢ଼ିଆ ଲାଗିବ ଛୁଆ ପିଲା ନେଇକି ସାଙ୍ଗରେ ଯିବା ଇଏ କରିବା ଆଉ ଆସୁନୁ ଆସେ ତୁ ଯୋଉ ଦିନ ଆସିବୁ ସେଦିନ ଆମେ ଯିବା ତୁ ଆସେ ତୋ ଟାଇମ୍ ବାହାର କରିକି ଆଗେ ଆସେ ଆସିଲେ ଯିବା ଆଉ ହଁ ଦେଖିକି ତୋ ଟାଇମ୍ ବାହାର ହଁ ହଁ ତୋ ଟାଇମ୍ ବାହାର କରିକି ଦେଖେ ତୋତେ କେତେବେଳେ ଟାଇମ୍ ମିଳୁଛି ଇଏ କରୁଛି ସେ ଭିତରେ ଆସେ ଆଉ ଦେଖିବୁ ତ ତୋତେ ଯୋଉ ଦିନ ଟାଇମ୍ ମିଳିବ ଆଉ ଆ ଉଁ ହ ଆ ଆଉ ତୋର ସବୁ ତାହାଲେ କଥା ମନେ ଅଛି ଆଁ ସବୁ କଥା ଉଁ ହୁଁ ସବୁ କଥା ତାହାଲେ ମନେ ଅଛି ଉଁ ହଁ ବାହା ହେଲା ପରେ ଆଉ ଥାଏ କି ସେ ମଜା ମସ୍ତି ସେ ଟାଇମ୍ରେ ଆଉ ଥାଏ କି ହଁ ହଁ ହଉ ହଉ ରଖ